କେଶ ପାଇଁ ଆମେ ଉପଚାର କରୁ ମନ୍ଦାର ଫୁଲକୁ ତେଲରେ ପକାଇକି ନା ରଖିବୁ ସେଥିରୁ ଲଗାଉ ସେମିତି ପଡ଼ିଥିବ ସେହି ତେଲରେ ସେ ମନ୍ଦାର ଫୁଲଟା

ତାକୁ ଏମିତି ଲଗାଇବୁ ତେଲରେ ପକାଇକିନା ଅଧିକ ଦିନ ପକାଇକି ରଖି ଦିଆ ହୁଏ ରଖି ଦେଲା ପରେ ତାକୁ ଲଗାଇଲେ ଏହି ଯେଉଁ କେଶ ଭଲ ନରମ ରୁହେ ବା ବଢେ କଳା ହୁଏ ଛିଣ୍ଡେନି ବି ଏହି ପରିକା କେଶର ଉପଚାର ଆମେ କରୁ ଚର୍ମ ଉପଚାର ଚର୍ମ ପାଇଁ ଆମେ ମୁଁହ ପାଇଁ ଆମେ ବ୍ରଣ ପାଇଁ ଲଗଉ ହଳଦୀ

ବାଟିକି ଲଗଉ ଚର୍ମ ନିମ ଟା ହଉଛି ନିମ ପତ୍ର ଟା ହେଉଛି କୀଟ ନାଶକ ଔଷଧ ସେହିଟା ଲଗାଇଲେ ଆମର ଦେହରେ ଜୀବାଣୁ ହେବେନି କି ଘିମିରି ହୁଏ ସିଏ ବି ହେବନି ଏମିତି ବିଭିନ୍ନ ପ୍ରକାର କୁଣ୍ଡିଆ କାଛୁ କୁଣ୍ଡିଆ ହୁଏ ବିଭିନ୍ନ ଚର୍ମ ରୋଗ ବହୁତ ପ୍ରକାର ଚର୍ମ ରୋଗ ବାହାରିଛି ସେଥିପାଇଁ ଆମେ ନିମ୍ବ ପତ୍ର ଲଗାଇ କି ତାର ଉପଚାର କରୁ